ଆମେ ଯେଉଁ ଆମର ଦଶ ୟା ପନ୍ଦର ବର୍ଷ ତଳକୁ ଗଲେ ଆମ ସ୍କୁଲର ଯେଉଁ କଣ୍ଡିସନ୍ ଆଉ ଏଜୁକେସନ୍ ବିଭାଗରେ ଯେଉଁ ଆମ କଣ୍ଡିସନ୍ ଥିଲା ସେଇଟା ବି ବହୁତ ପୁଅର୍ ଥିଲା ଆଉ ସେଥିରେ ସେ ଟାଇମ୍ରେ ଆମର ଯଦି ସ୍କୁଲ୍ରେ ଯଦି ଯଦି ପିଲାଛୁଆ ଥିବେ ଯେଉଁ ପଢ଼ିବାକୁ ଯେଉଁ ବାଳକ ବାଳିକା ଥିବେ ସେଇ ଟାଇମ୍ରେ କେବେ ମାଷ୍ଟର୍ ସେ ସଫିସିଏଣ୍ଟ ଯଦି ସେଇ ଟାଇମ୍ରେ ନଥିବେ ନା ଯଦି ମାଷ୍ଟର୍ ଥିବ ନହେଲେ ଛୁଆ ସେ ପିଲାଛୁଆ ବି ସେଇ ଟାଇମ୍ରେ ନଥିବେ ଆଉ ଆଉ କେତେଟା ଜିନିଷ ଉପରେ ବି ଏଜୁକେସନ୍ରେ ବହୁତ ଲୋ ଥିଲା ଆମର ଯେଉଁଟାକି ପାଣିର ଭଲ ସୁବିଧା ଇଏ ନଥିଲା ଯେଉଁ ପାଣି ଟିକେ ମିଳୁଥିଲା ସେଇଟା ଯେଉଁ ନଳକୂଅ ପାଣି ଥିଲା ସେ ପାଣିରେ ବି ବହୁତ ଇଏ ଆମର ହେଲ୍ଥ ଉପରେ ଟିକେ ବହୁତ ପ୍ରୋବ୍ଲେମ୍ ଆଉ ଯେଉଁଟାକି ଆମର ଯେଉଁ ନା ଟୋଟାଲ୍ ସ୍କୁଲ୍ରେ ନା ବାଉଣ୍ଡରୀ ବି ଦେଖିବାକୁ ଗଲେ ନଥିଲା ସେଥିପାଇଁ ଟିକେ ଆଉ ଆମର ସ୍ପୋର୍ଟସ୍ ସ୍ପୋର୍ଟସ୍ ପାଇଁ ବି କିଛି ଆମର ଇଏ ଇଏ ନଥିଲା ସ୍ପୋର୍ଟସ୍ରେ ବି ବହୁତ ପୁଅର୍ ଥିଲେ ଆଉ ଆମର କହନ୍ତି କିି ଏବେ ଯେଉଁ ରିସେଣ୍ଟଲି ଏବେ ଯେଉଁ କଣ୍ଡିସନ୍ ଦୁଇ ତିନି ବର୍ଷ ଆଗରୁ ଯେଉଁ ଆମର ଏଜୁକେସନ୍ରେ ଯେଉଁ ଡେଭଲପମେଣ୍ଟ ହେଇଛି ଆରୁ ଯେଉଁ ଇନକ୍ରିଜମେଣ୍ଟଟା ହେଇଛି ଏବେ ବହୁତ ଭଲରେ ଅଛି ଆଉ ଛୁଆମାନେ ବି ଭଲ ପଢ଼ିବାରେ ବି ଇନ୍ଟରେଷ୍ଟେଡ଼ ଆଉ ସଫିସେଣ୍ଟ ଟିଚର୍ ଗାଇଡ଼ଲାଇନ୍ ପାଇଁ ଯୋଉଁ ଗୋଟେ ଆମର ଯେଉଁ ଗୋଟେ ଇଏ ଯେଉଁ ସରକାରଟେ ବି ଯେଉଁ ନୂଆ ସୁବିଧା କରୁଛି ଫାଇପ୍ ଟି ଟା ଆଉ ଟ୍ରାନ୍ସପରେନ୍ସି ସବୁ ଟେକ୍ନୋଲୋଜି ବି ବିଷୟରେ ବି ଆଉ ଏବେ ଯେଉଁ କମ୍ପ୍ୟୁଟର୍ ଫମ୍ପୁଟର୍ ବି ଦେଇଛି ଗୋଟେ ଆଇଟିର ଗୋଟେ ବି ନୂଆ ସବଜେକ୍ଟ ବାହାର କରିକି ସ୍କୁଲ୍ରେ ଯେଉଁ ଛୁଆମାନଙ୍କୁ କମ୍ପ୍ୟୁଟର୍ ଶିକ୍ଷା ବି ମିଳୁଛି ଆଉ ଭଲ ସ୍ପୋର୍ଟସ୍ ପାଇଁ ବି ଭଲ କେତେଟା ନୂଆ ନୂଆ ସ୍ପୋର୍ଟସ୍ ବି କେତେଟା ଆଡ଼ ହେଇଛି ସେଥିରେ ଆଉ ଛୁଆମାନେ ବି ସେଇଟାକୁ ଭଲ ଭାବରେ ପୂରଣ କରୁଛନ୍ତି ଆଉ ଦେଖିବାକୁ ଗଲେ ଏବେ ଆଉ ଆମର ଇଏ ଯେଉଁ ସେ ଯେଉଁ ଇଏ ଏ ଯେଉଁ ଏବେ ସବୁ ସ୍କୁଲ୍ରେ ବି ଏକ୍ୱଗାର୍ଡ଼ ସିଷ୍ଟମ୍ ବି ହେଇଛି ଯେଉଁଟା ପାଣିଟା ପ୍ୟୁରିଫାର୍ ହେଇକି ଆସୁଛିି ଆଉ ଭଲକି ସେଇଟାକୁ ଆମେ ଭଲକି ସେଇଟାକୁ ବ୍ୟବହାର ବି କରୁଛନ୍ତି ତା ପାଇଁ କିଛି ରେଷ୍ଟ୍ରିକସନ୍ ବି ରଖିଛନ୍ତି ସ୍କୁଲ୍ରେ କି ସେଇଟାକୁ କିଏ ମତଲବ ଯେଉଁଟାକି ୱେଷ୍ଟ କରିବା କଥା ନୁହଁ ପାଣିକୁ ସେଇ ହିସାବରେ ବି କରିକି ଭଲ ମେଣ୍ଟେନାନ୍ସରେ ଚାଲିଛିି ଆଉ ସରକାରଟା ଆମର ଯେଉଁ ସବୁ ଜିନିଷରେ ବି ଟିକେ ଫୋକସ୍ କରିକି ଯେଉଁ ଆଗ ଆମକୁ ଯେଉଁ ଏଜୁକେସନ୍ ପାଇଁ ଯେଉଁ ଯେଉଁ ଇନକ୍ରିଜମେଣ୍ଟଟା ଦେଇଛି ଆଉ ଡେଭଲପମେଣ୍ଟ ହେଉଛି ସେଇଟା ବି ବହୁତ ଆମର ଆମର ଦେଶ ପାଇଁ ଭଲ ଆଉ ସବୁ ଲୋକଙ୍କ ପାଇଁ ଭଲ ଯେମିତି ହେଲେକି ଆମର ଛୁଆ ହେଲ୍ଥରେ ଯେତେବେଳେ ଭଲ ରହିବ ସେ ଆରାମସେ ଭଲକି ପଢ଼ିପାରିବ ଆଉ ଦେଖିଲେ ବି ସ୍ପୋର୍ଟସ୍ରେ ବି ଆମ ଦେଶଟା ବହୁତ ଆଗେରେ ଅଛି ସେଥିପାଇଁ ସ୍ପୋର୍ଟସ୍ଟାକୁ ବି ବହୁତ ଫୋକସ୍ କରିଛି ସେଥିପାଇଁ ଆମେ ଖୁସି ଆଉ ବହୁତ ବହୁତ ଧନ୍ୟବାଦ ଆଉ